ଦେଖନ୍ତୁ ସମାଜରେ ନୃତ୍ୟଶିଳ୍ପୀମାନ ମାନ ବହୁତ ଗୁଡ଼ାଏ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଏବଂ ମୁଁ ଜାଣିବା ମତରେ ଦେଖନ୍ତୁ ନାରୀମାନ ନାରୀ ବା ମହିଳାମାନଙ୍କ କଥା କହିବାକୁ ଗଲେ ଦେଖନ୍ତୁ ମହିଳାମାନେ ତ ମହିଳାମାନେ ପ୍ରାୟତଃ ଆମର ସେହି କ'ଣ କି ହଁ କୌଣସି ସ୍ଥାନରେ ଯଦି ନୃତ୍ୟ କରୁଥିବେ ତ ଆମ ସମାଜର ଲୋକମାନେ ତାଙ୍କ ଖରାପ ଭାବନା ବା ଖରାପ ଚିନ୍ତାଧାରା ସେମାନେ ସେ ମହିଳାର ଚରିତ୍ର ଉପରେ ଦାଗ ଦାଗ ଆସିବା ଭଳିଆ କଥା କୁହନ୍ତି ସେମାନେ କୁହନ୍ତି କି ଏ ମହିଳା ଲଜ୍ଜା ଜନିତ ଅଟେ ସେ ଲୋକମାନଙ୍କୁ ଆଗରେ ନୃତ୍ୟ ପରିବେଷଣ କରୁଛି କିନ୍ତୁ ସେମାନେ ଜାଣିନାହାନ୍ତି କି କିନ୍ତୁ ସେମାନେ ଜାଣିନାହାନ୍ତି କି ଯଦି ଯଦି ଜଣେ ନୃତ୍ୟଶିଳ୍ପୀ ନୃତ୍ୟ କରୁଛି ତ ସେଇ ନୃତ୍ୟ ଦ୍ୱାରା ଆଉ ଦଶର ଆମଙ୍କୁ ଖୁସି କରିପାରୁଛି ଲୋକେ ତାକୁ ଦେଖି ବହୁତ ଖୁସି ମଧ୍ୟ ହୋଇପାରିବେ କିନ୍ତୁ ଆମ ସମାଜର ଲୋକମାନଙ୍କ ଚିନ୍ତାଧାରା ବହୁତ ଖରାପ ଏବଂ ଆମ ନୃତ୍ୟଶିଳ୍ପୀ ମାନେ ବହୁତ ଗୁଡ଼ାଏ ସମସ୍ୟାର ସମ୍ମୁଖୀନ ହୁଅନ୍ତି ଏବଂ ତାହାକୁ ସଂଘର୍ଷ ମଧ୍ୟ କରନ୍ତି ମୁଁ ଏହି ବିଷୟରେ ଏତେ କହିବି ଯେ ଆପଣମାନେ ସେଇ ଖରାପ ଚିନ୍ତାଧାରା କରନ୍ତୁ ନାହିଁ ଲୋକମାନଙ୍କ ଏହି ଖରାପ ଚିନ୍ତା ଦ୍ୱାରା ନୃତ୍ୟଶିଳ୍ପୀ ମାନ ମଧ୍ୟ ଦିନକୁ ଦିନ ଲୁଚି ପଡ଼ିଲେଣି କାହିଁକି ନା ଯଦି ସେମାନେ ନୃତ୍ୟ କରିବେ ତା'ହେଲେ ଲୋକେ ବାର ଲୋକେ ବାର କଥା କହିବେ ସେଥିପାଇଁ ସେମାନେ ମଧ୍ୟ ତାଙ୍କ ସେ ନୃତ୍ୟ କଳାକୁ ଭୁଲିବାରେ ଲାଗିଛନ୍ତି ମୁଁ ସେଥିପାଇଁ ଅନୁରୋଧ କରୁଛି ଆପଣମାନେ ସେ ଭୁଲ କରନ୍ତୁ ନାହିଁ